ମୋର ପ୍ରିୟ ପୁସ୍ତକ ହେଉଛି ଇତିହାସ କାରଣ ସେଥିରେ ଅତୀତର ଘଟଣା ଗୁଡ଼ିକ ଉଲ୍ଲେଖ ରହିଥାଏ ତଥା ଜଗନ୍ନାଥ ମନ୍ଦିର ହେଉ କାର୍ଗିଲ ଯୁଦ୍ଧ ହେଉ ଆମ ଦେଶ ସ୍ଵାଧୀନ ପାଇଥିଲା କେମିତି ମହାତ୍ମାଗାନ୍ଧୀଙ୍କ ମରଣ ବିଷୟ ହେଉ ସବୁ ଗୁଡ଼ିଏ ଅତୀତର କଥା ଶୁଣିବାକୁ ମୋତେ ପସନ୍ଦ ଲାଗେ ଇତିହାସ ବହି ମୁଁ ପଢ଼ିବାକୁ ବହୁତ ପସନ୍ଦ କରିଥାଏ ମୋତେ ଅତୀତର ଘଟଣାବଳୀ ଗୁଡ଼ିକ ଜାଣିବା ପାଇଁ ମୋ ମନରେ ଗୋଟିଏ ଶଉକ ଥାଏ ସେଥିପାଇଁ ମୋର ପ୍ରିୟ ପୁସ୍ତକ ହେଉଛି ଇତିହାସ